ମୁଁ ମୋର ବ୍ୟକ୍ତିଗତ ଭାବେ ଓଡ଼ିଆ ଚଳଚିତ୍ର ସିନ୍ଦୁର ନୁହେଁ ଖେଳ ଘର ତାରକା ମାନଙ୍କୁ ଭେଟିବାକୁ ଚାହୁଁଛି ସେଥିରେ ମୋର ଅତିପ୍ରିୟ କଳାକାରମାନେ ହେଲେ ସିଦ୍ଧାନ୍ତ ମହାପାତ୍ର ଅର୍ଚନା ବାନାର୍ଜୀ ହର ପଟ୍ଟନାୟକ ଏମାନଙ୍କୁ ମୁଁ ଭେଟିବାକୁ ଚାହୁଁଛି ଯଦି ସେମାନେ ମୋତେ ଭେଟିବେ ମୁଁ ତାଙ୍କ ସାଥିରେ ଏହି ଚଳଚିତ୍ରରେ ଯେଉଁ ପ୍ରକାରର ନିଖୁଣ ଅଭିନୟ ସେମାନେ କରିଛନ୍ତି ସେହି ବିଷୟରେ ପଚାରିବି କାରଣ ଏହି ଚଳଚ୍ଚିତ୍ରଟି ମୋ ମନକୁ ବହୁତ ଛୁଇଁଛି ସବୁବେଳେ ସେହି ଚଳଚିତ୍ରର ଅଭିନୟ ମୋ ମନକୁ ପାଇଛି